ହଁ ମୁଁ ଗୋଟେ ମହାତ୍ମା ଗାନ୍ଧୀର ଚିତ୍ର ଆଙ୍କିଚି ଯାହା ପାଇଁ ମୁଁ ବହୁତ ହି ଗର୍ବିତ ଏବଂ ମୋ ଘରଲୋକ ବି ବହୁତ ଖୁସି ହେଇଛନ୍ତି ବନ୍ଧୁ ଗ୍ରାହକ ସମସ୍ତେ ବହୁତ ଖୁସି ହେଇଚନ୍ତି ସେହି ଫଟୋକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଭାବ କାହିଁକିନା ମୁଁ ଗୋଟେ ଏମିତି ଡ୍ରଇଂ କରିବି କେବେ ଭାବିନଥିଲେ ତ ମୁଁ ଏମିତି ଗୋଟେ ମହାତ୍ମା ଗାନ୍ଧୀଙ୍କ ଡ୍ରଇଂ କଲି ଯିଏ କି ମୋତେ ଜାତିର ପିତା ମହାତ୍ମାଗାନ୍ଧୀ ତାଙ୍କ ପୁରା ନାମ ମୋହନ ଦାସ କରମଚାନ୍ଦ ଗାନ୍ଧୀ ଯାହାକୁ ଜାତିର ପିତା ବୋଲି ମାନନ୍ତି ସମସ୍ତେ ତାଙ୍କ ଚିତ୍ର ବନେଇ ମୋ ନିଜକୁ ବହୁତ ହି ଗର୍ବିତ କରିବା ସହିତ ମୋ ଫ୍ୟାମିଲି ବନ୍ଧୁବାନ୍ଧବ ଗ୍ରାହକ ଗାଁ ଲୋକ ସମସ୍ତେ ବହୁତ ଖୁସି ହେଇଛନ୍ତି

ମୋର ଏହି ଦକ୍ଷତା ମୋ ଭିତରେ ଅଛି ମୁଁ କେବେ ଭାବିନଥିଲି କି ଲୋକମାନେ ଭାବିନଥିଲେି ମୋ ପରିବାର ତ ପୁରା ଆଶ୍ଚର୍ଯ୍ୟ ହେଇଥିଲେ ମୁଁ ଏମିତି ଏକ ଡ୍ରଇଂ ବନେଇବି କିନ୍ତୁ ତାଙ୍କର ଆଶା ଥିଲା ସେ ଗୋଟେ ଭଲ ଡ୍ରଇଂ ପେଣ୍ଟର ହବ ଭଲ ଡ୍ରଇଂଟା କଲି ଫାଷ୍ଟ ଡ୍ରଇଂ ହିଁ ମୋର ମହାତ୍ମା ଗାନ୍ଧୀ ଜାତିର ପିତା ଥିଲେ ଏବଂ ତାଙ୍କୁ ମୁଁ ଏତେ ସୁନ୍ଦର ଭାବରେ ବର୍ଣ୍ଣନା କରିକି ମୁଁ ବନେଇଥିଲି ଯାହାକି ଡିଟୋ ଦେଖିବାକୁ ଗଲେ ମହାତ୍ମା ଗାନ୍ଧୀ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଏବଂ ମୋତେ ବହୁତ ହି ଗର୍ବ ଫିଲ୍ ହେଲା ସେ ଚିତ୍ରମାନେ ଆଇ ଆମ୍ ସୋ ହାପି ବହୁତ ଖୁସି ମୋ ଘରଲୋକ ବହୁତ ଖୁସି ବନ୍ଧୁବାନ୍ଧବ ସମସ୍ତେ ଖୁସି ସେ ଡ୍ରଇଂକୁ ଦେଖି ମାନେ ମହାତ୍ମାଗାନ୍ଧୀ ଯିଏକି ଜାତିର ପିତା ଅଟନ୍ତି